ନମସ୍କାର କିଏ କହୁଛନ୍ତି ଭାଇ ହଁ ଆପଣଙ୍କ କ'ଣ ଅସୁବିଧା ହେଲା କୁହନ୍ତୁ ହୁଁ ତାଙ୍କର କ'ଣ ହୋଇଛି କି

ମାନେ ମେଣ୍ଟାଲଟା

ହଁ ଆଗରୁ କୋଉଠି ଦେଖେଇଥିଲେ କି ନାହିଁ ହଁ ଯେ ସେଠି କ'ଣ କହିଲେ ହଁ ହଁ ହେଲେ ଆପଣ ଯୋଉ ବୀମା କାର୍ଡ୍ ଅଛି କି ନା ଯୋଉ ପେସେଣ୍ଟର ହୁଁ ହୁଁ ହୁଁ ତାଙ୍କର ତୁମେ କ'ଣ ଲାଗିବ ମାନେ କ'ଣ ହେବ ତୁମେ ତାଙ୍କର ହଁ ହଁ ସେମିତିକିି ହଁ ହୁଁ ନାଇଁ ନାଇଁ ଏଇଟା ଗମେଣ୍ଟ ମେଡିକାଲ ହେଲା ଖର୍ଚ୍ଚ ବାଚ କିଛି ନାହିଁ ଖାଲି ରେଜିଷ୍ଟ୍ରେସନ ଫିସ୍ ପାଇଁ ତେରଶହ ଦୁଇ ଟଙ୍କା ନେଉଛୁ ମାନେ ତୁମର ପେସେଣ୍ଟର ଆଧାର କାର୍ଡ୍ ତାର ଭୋଟର ଆଇ ଡି ଆଉ ପାସ୍ ଫଟୋ ସତରଟା ଦରକାର ପଡ଼ୁଛି ହେଲା ନାଇଁ ଜେଏରକ୍ସ ବି କପି ଧରଦେଇଥିବ ଅର୍ଜିନାଲଟା ବି ଧରିଥବ କାଳେ ନାଇଁ କିି ଆମର ସିନିଅର ସାର୍ ଯଦି ଆସିଲେ ତାଙ୍କର ଅର୍ଜିନାଲ ଆଧାର କାର୍ଡ୍ ଦେଖାଇଲେ ମାଗିଲେ ନାଇଁ କି ପୁରା ଅସୁବିଧା କି ନାଇଁ ସେଇଟା ପାଇଁ ଆପଣ ଟିକେ ସବୁ ଅର୍ଜିନାଲଟା ଟିକେ ଧରିକି ରହିଲେ ଭଲ ହୁଅନ୍ତା ବୋଲିଥିଲି ଆରେ ବାହାରୁ ତୁ ଆସିଛନ୍ତି ଫରେନ୍ରୁ ଡକ୍ଟର ଆସିଛନ୍ତି ଆସିଛନ୍ତି ଦଶ ଜଣ ପୁରା ଆସିଛନ୍ତି ତାଙ୍କେମାନେ ଗୋଟେ ଜଣେ ରହୁଛନ୍ତି ସୋମବାର ଦିନ ଆଉ ଜଣେ ରହୁଛନ୍ତି ବୁଧବାର ଦିନ ରହୁଛନ୍ତି ତାଙ୍କେ ବେଶୀ ଟାଇମ୍ ରହିପାରିବେ ନାହିଁ କ'ଣ ପାଇଁ ଗୋଲେ ବଡ଼ ବଡ଼ ଅପରେସନ ଯାକ ତାଙ୍କେ କରିବାର ଅଛି ଡକ୍ଟରମାନେ ହେଲା ହଁ ହଁ ହେଲେ ଆପଣଙ୍କର ରେଜିଷ୍ଟ୍ରେସନ୍ ଯଦି କରିଦେଇଥିଲେ ଭଲ ହୁଅନ୍ତା ଡକୁୁମେଣ୍ଟ କ'ଣ କ'ଣ ଆପଣଙ୍କ ପାଖରେ ସବୁ ଅଛି କି ନାଇଁ ବୀମା କାର୍ଡ୍ ଇଏ ସବୁ ଭୋଟର ଆ ଡି

ହେଲେ କେବେ ତୁମେ ଆସିବ ହେଲେ ଏଠି ବୁଧବାର ଆସିବ ହଁ ହଁ ଠିକ୍ ଅଛି ହେଲେ ମୋତେ ଟିକିଏ ଯୋଗାଯୋଗ କରି ଆସିବ ହେଲା ହଉ ଠିକ ଅଛି ନମସ୍କାର